ହଁ ହଁ ଯିବା ଏବେ ତୁମେ ବାହାରିଛ କି ହଉ ଆସ

ହଁ ଆଉ ପାଞ୍ଚ ଦଶ ମିନିଟ୍ ଭିତରେ ପହଞ୍ଚିଯିବି ଆଉ ହଁ ଏତେ ହଁ ଆଜି ବହୁତ ଭିଡ଼ ହେଇଛି ସମଥିଙ୍ଗ ସମଥିଙ୍ଗ ଫିଲ୍ମଟା ଅଛି

ହଁ ବହୁତ ଭିଡ଼ ଅଛି ଆଜି ଏଠି ନା ହଁ ହଁ ଏଇଠି ବସ ଦେଖିବା ଆଉ ଭଲ ଫିଲ୍ମଟା ହଉ ବର୍ଷା ବି ଭଲ ଫିଲ୍ମ କରେ ଆଉ ଆଜି ଭଲ ହବ ଫିଲ୍ମଟା ଆଉ

ହଁ ଅନୁ ଅନୁଭବ ଭଲ କରେ ହଁ ସମଥିଙ୍ଗ ସମଥିଙ୍ଗ ୱାନ୍ଟା ବି ଭଲ ହେଇଥିଲା ଟୁଟା ବି ଆହୁରି ଭଲ ହବ ହଁ ସେ ବୁଢ଼ୀ ନାଁଟା ମୋର ମନ ନାହିଁ ହୁଁ

ଫିଲ୍ମଟା ହେଇଛି ଫିଲ୍ମଟା ଯାହା ହେଇଛି ଭଲରେ କରୁଛନ୍ତି

ହଁ ଦେଖିବା ଟିକେ ଭଲ ହେଉଛି ଟିକେ ଦେଖିଦେବା ସରିଲେ ପଳେଇବା ଆଉ

ହଉ ହଉ ତାହେଲେ ଯିବା ଭଲ ଦେଖିପାରିବା ହଉ ଚଲା ଯିବା ଆସ ସରିବ ଘରକୁ ଯିବା ଆଉ ହଁ ହଁ ପାଇଗଲା ଆଉ ହଉ ହଉ ହଉ ଆସ